ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଏକଲକ୍ଷ କୋଡ଼ିଏ ହଜାର ପାଞ୍ଚଶହ ପଚିଶ ତିନିଲକ୍ଷ ଚାଳିଶହଜାର ଦୁଇଶହ ବାଇଶ ଚାରିଲକ୍ଷ ଅଶିହଜାର ନଅଶହ ବତିଶ ପାଞ୍ଚଲକ୍ଷ ଚାଳିଶହଜାର ଦୁଇଶହ ପଞ୍ଚାବନ ଆଠଲକ୍ଷ କୋଡ଼ିଏହଜାର ପାଞ୍ଚଶହ ପଚିଶ